ମୁଁ କିଛି ଆସନ ବିଷୟରେ ଜାଣେ ସେ ସମ୍ପର୍କରେ ମୁଁ କିଛି କହିବାକୁ ଯାଉଛି ଯୋଗାସନ ଏ ଆସନ କରିବା ଦ୍ଵାରା ମନ ବୁଦ୍ଧି ସମସ୍ତ ଶାନ୍ତ ରହିଥାଏ ଯାହା ଫଳରେକି ଆମର ବିପି ମଧ୍ୟ କଣ୍ଟ୍ରୋଲରେ ରହିଥାଏ ଠିକ ସେହିଭଳି ପଦ୍ମାସନ କରିବା ଦ୍ଵାରା ଆମର ଶରୀରରେ ରକ୍ତ ଚାଳନ ଠିକ ଭାବରେ ହୋଇଥାଏ ଏବଂ ଆମକୁ ପରାଲିଶିସ୍ ଭଳି କେତେକ ରୋଗରୁ ମଧ୍ୟ ଏଥିରୁ ମୁକ୍ତି ମିଳିଥାଏ ସେମିତି ଅନୁଲୋମ ବିଲୋମ କରିବା ଦ୍ଵାରା ଆମ ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ ମୁଣ୍ଡକୁ ରକ୍ତ ଠିକ ଭାବରେ ପାଇଥାଏ ଏବଂ ଆମ ଶରୀରରେ ରହିଥିବା କୋଲେଷ୍ଟ୍ରଲ୍ ପରିମାଣ କମାଇ ଦିଏ ଆମର ଠିକ ଭାବରେ ରକ୍ତ ସଞ୍ଚାଳନ ହୁଏ ଏଥିରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଭଲ ହୋଇଥାଏ ସେମିତି କପାଳଭାତି କରିବା ଦ୍ଵାରା ଆମର ପେଟ ଯଦି ବଢ଼ିଥାଏ ତାକୁ କମିଯାଏ ଶରୀରରେ କୋଲେଷ୍ଟ୍ରଲ୍ କମିଯାଏ ଏବଂ ଶରୀର ମଧ୍ୟରେ ରକ୍ତ ଠିକ ଭାବରେ ପ୍ରବାହିତ ହୁଏ ଏପରିକି ଆମ ଶରୀରରେ ମଧ୍ୟ ଯଦି କ୍ୟାନ୍ସର ଭଳି ଜୀବାଣୁ ରହିଥାନ୍ତି ତାହା ମଧ୍ୟ ସେଥିରେ ନିହତ ହୋଇଥାନ୍ତି